ସ୍କୁଲ୍ କଲେଜ୍ରେ ମତେ ଭାରି ଭଲ ଲାଗିଲା ଏ ସ୍କୁଲ୍ ଲାଇଫ୍ଟା ୟା ପାଇଁ ମୁଁ ଜାଣି ପାରିଲି ନାହିଁ କେମିତି ଦିନ୍ କଟିଲା ଶିକ୍ଷୟତ୍ରୀ ଶିକ୍ଷକମାନେ ବହୁତ ଭଲ ଭଲ ଆମ କିଛି ଉପଦେଶ ଦେଉଥିଲେ ପାଠପଢ଼ା ପାଇଁ ଫୋର୍ସ କରୁ ଥିଲେ ୟାକୁ ଆମେ କେବେ ଭୁଲି ପାରିବାନି ଏମିତି ଭଲ ଲାଗେ ସେ ଟାଇମ୍ରେ କୁଆଡ଼େ ଯାଉ ଥିଲୁଁ ସାଙ୍ଗେ ଯାଉଁ ଥିଲୁଁ ପିକ୍ନିକ୍ଟା ଯାଉଁ ଥିଲୁଁ ସାଙ୍ଗେ ଯାଉଁ ଥିଲୁଁ ଭଲ ଲାଗୁଥିଲା ସେ ଟାଇମ୍ଟା ସବୁ ଲୋକ୍ ଗୋଟେ ସାଙ୍ଗରେ ଯାଉଁ ଥିଲୁଁ ଯାହା ବି ହଉ ଥିଲା ସେ ଟାଇମ୍ରେ ବହୁତ ଖୁସି ମିଳୁଥିଲା ଏବେ କଲେଜ୍ ଲାଇଫ୍ରେ ତାହା ତ ଏତେ ହଉ ନାହିଁ ଆମକୁ ସେ ଟାଇମ୍ରେ ଯେତେ ଖୁସି ମିଳୁ ଥିଲା ଏବେ ତ ମିଳୁ ନାହିଁ ସେ ଟାଇମ୍ଟା କେମିତି କଟିଲା ଏବେ ସେ ଟାଇମ୍ଟା ଭାବି ଦେଲେ ଟିକେ ଭଲ ହୁଅନ୍ତା ଭଲ ଲାଗେ ଏତେ ଭଲ ଲାଗେ ଯେ ସେଇଟା ଭାବିଲେ ବି ଆଉ ଭଲ ଲାଗେ ମୋର କଲେଜ୍ ଲାଇଫ୍ନେ ଇନୁ ଫାଷ୍ଟ୍ ଇଅର୍ଟା ସରିଗଲା ସେକେଣ୍ଡ୍ ଇଅର୍ଟା ଅଛି ଆଉ ଗୋଟେ ମାସ ରହିଲା ତା ପାଇଁ ପାଠ ପଢ଼ା ହେଉଛି କିଛି ଧ୍ୟାନ ଦେଇକି ପାଠ ପଢ଼ା ହେଉଛି ଆମ ମୋର ମେମୋରୀ ଏମିତି ସ୍କୁଲ୍ ଲାଇଫ୍ରେ ଅଛି ତାହାକୁ ଆମେ କେବେ ବି ଭୁଲି ପାରିବାନି ଏବେ ବି ସାର୍ ମ୍ୟାମ୍ଙ୍କୁ ଦେଖିଲେ ଆମକୁ ଚିହ୍ନି ପାରିବେ ଆମେ ଏମିତି ଷ୍ଟୁଡ଼େଣ୍ଟ୍ଟା ଥିଲୁ ଆମକୁ ସାର୍ମାନେ ଦେଖିଲେ ଚିବ୍ନି ପାରିବେ ଏ ପିଲାଟା ଏ ଟୋକାଟା ବହୁତ ଭଲ୍ଟା ପାଠ ପଢ଼ିବାରେ ମାହିର୍ ଥିଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଦେବାରେ ସବୁଠାରୁ ଆଗ ଆଗରେ ପ୍ରମୁଖ ହୋଇଥିଲା ସେ କେବେ ବି କେଉଁ ଜିନିଷ ଲାଗି ହାର୍ ମାନୁ ନ ଥିଲା ସେ ଭଲ ପାଠ ପଢ଼ୁ ଥାଏ ସମ୍ମାନ ଦେବାଟା ଭଲ୍ ବହୁତ ଭଲ୍ ଦିଏ ୟା ପାଇଁ ଆମେ